ହଁ ଆମର୍ ରୋଡ଼୍ ରାସ୍ତା ସଦାବେଲେ ଆଗେ ଭଲ୍ ଥିଲା ଇହାଦେକା ସବୁ ମଇଲା ହେଇ ଯାଇଛେ ଗାଡ଼ି ମଟର୍ ବିଶେଷ ପରିମାଣରେ ହେଲା ସେଥିର୍ଲାଗି ଆମର୍ ରୋଡ଼୍ ରାସ୍ତା ସବୁ କାଗଜ ଜରି ହେଁ ଇଟା ସେଟା ମାନେ ସବୁ ପଡ଼ିିକରି ସବୁ ଖରାପ୍ ହେଲା ଆଗେ ଯେନ୍ତା ଗାଡ଼ି ମଟର୍ ନେଇଥାଏ ବୋଲିକି ସବୁ ଭଲ୍ ଭାବେ ରୋଡ଼୍ ରାସ୍ତାଟା ଚଲୁ ହେଲା ଇହାଦେ ଆରୁ ନେଇ ଚଲ୍ବାର୍ ଇହାଦେ ବେଶୀ ମଇଳା ହେଇଯାଉଛେ ଆଉ ଆମର୍ ପୁରୀ ମନ୍ଦିର୍ରେ ବି ସେନ୍ତା ଆଗେ ଯେନ୍ତା ଥିଲା ଏହାଦେକା ଯେତ୍କି ଯାତ୍ରୀ ଯଉଛନ୍ଁ ସେ ଜାଗାରେ ବହୁତ୍ ଜରି ଦନା ଖଲି ଅବଡ଼୍ ଜବଡ଼୍ କରି କିରି ସେ ଜାଗା ବି ମଧ୍ୟ ଏନ୍ତା ଅବସ୍ଥା ହେଇଯାଉଛେ